ଆଜ୍ଞା ନମସ୍କାର ଆଜ୍ଞା ମୁଁ ଆସିଥିଲି ଆପଣଙ୍କ ପାଖକୁ ସେଇ ରୂପାର କିଛି ଜିନିଷ ନେବାପାଇଁ ଆଉ ତାରକସି କାମର ଆଉ ମୁଁ ଖବର ପାଇଲି ଯେ ଆପଣଙ୍କର ଭଲ ପ୍ରସ୍ତୁତ କରୁଛନ୍ତି ବୋଲି ମୋର ଆଜ୍ଞା ଦୁଇଟା ଜିନିଷ ଦରକାର ଆଉ ସେଇ ଗୋଟେ ମୂର୍ତ୍ତି ଦରକାର ଏ ରାଧାକୃଷ୍ଣ ମୂର୍ତ୍ତି ଆଉ ତା'ର ମୁକୁଟ ଫୁକୁଟ ବି ଦରକାର ଟିକିଏ ଲାଗିଥିବ ଆଉ ଏଇଟା କେତେ କିସ ସବୁ ପଡ଼ିବ ଟିକିଏ ଆର ମେକିଙ୍ଗ ଚାର୍ଜ ସହ ମୋର ଆଜ୍ଞା ଇଏ ଯୋଉଁ ଇଏ ଆସୁଛି ରାଧାଷ୍ଟମୀ ଆସୁଛି ନା ସେଇ ସମୟରେ ତାକୁ ଘରେ ଇଏ କରିକି ସ୍ଥାପନା କରିବେ ଆଉ ପୂଜା ଫୁଜା ଟିକିଏ କରିବାର ଅଛି ତ ହଁ ଆଉ କେତେ ଆହୁରି ମାସେ ଦେଢ଼ ମାସ ସମୟ ଅଛି ଆଉ କେତେ କିସ ଲାଗିବ ଆପଣ ଆପଣଙ୍କ ରେଟ୍ କେମତି ଅଛି ମଜୁରି ଫଜୁରି କେମତି ଅଛି ଆଉ

ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହେଉ ଏ ଟିକିଏ ଉଁ କନସେସନ୍ ହେବନି ଆଜ୍ଞା ହଁ ହେଲେ ବି ଟିକିଏ ମଜୁରିଆରୁ ମଜୁରିଆରୁ ଟିକିଏ କଲେ ଭଲ ହେଇଥାନ୍ତା ଆଉ

ମୋ ପାଖାପାଖି ସେଇ କିଲେ ଭିତରେ କରିବା ହୁଁ ହେଉ ହେଉ ଏଇ ତାହେଲେ ଆପଣ ଆଡ଼ଭାନ୍ସ୍ ଆକାରରେ କିଛି ନେଉଛନ୍ତି ନା ସେମିତି କରୁଛନ୍ତି ହଁ ହଁ ହେଉ ଠିକ ଅଛି ଯେମିତି ସହିଲା ଭଳିଆ ଟିକିଏ କରିବେ ଆଜ୍ଞା ଆଉ କ'ଣ କରିବେ କୁହନ୍ତୁ ଆଉ ଠାକୁର ଜିନିଷଟା ତ ହଁ ହଁ ମୁଁ ଆସିଥିଲି ଆଜ୍ଞା ଏଠି ଆମର ସେ ଆଠଗଡ଼ ଇଏରେ କଟକ ତ ମୁଁ ତାରକସି କାମଟା ଭଲ ହୁଏ ସେଇଥିପାଇଁ ଆସିଥିଲି ଆଉ ହଁ ହଁ ସେଇଆ ଶୁଣିକରି ଆପଣଙ୍କ ପାଖକୁ ଆସିଥିଲି ହଁ ଆପଣଙ୍କର ଏଇଟା ସେଇ ଦୁର୍ଗା ଜୁଏଲର୍ସ ତ ସେଥିପାଇଁ ଆସିଥିଲି ଆଉ ହଁ ହଁ ହଁ ହଁ ନେଇକି ଯାଇଥାନ୍ତି ମୁଁ ଦେଖିକରି ତ ସେଇଟା ମୋର ପସନ୍ଦ ହେଲାର ତ ମୁଁ ଆସିଥିଲି ନା ହଁ

ହଁ ହଁ ହଁ ହେଉ ଠିକ ଅଛି ହେଉ ଠିକ ଅଛି ହେଉ ହେଉ ଆସୁଛି ଆଜ୍ଞା ହେଉ ହଁ ହଁ ଆଡ଼ଭାନ୍ସ୍ ଲେଖନ୍ତୁ ଲେଖନ୍ତୁ ଆଡ଼ଭାନ୍ସ୍ ଆପଣ ପାଞ୍ଚ ହଜାର ଟଙ୍କା ନିଅନ୍ତୁ ଲେଖନ୍ତୁ ରସିଦ କାଟିଦିଅନ୍ତୁ

ଆଜ୍ଞା ଆଜ୍ଞା ହେଉ ହଁ ହଁ ହେଉ